ଆଉ ସ୍ୱାସ୍ଥ୍ୟ ବୀମା କାର୍ଡ଼ ହେଉ ବିଜୁ ପଟ୍ଟନାୟକ କାର୍ଡ଼ ହେଉ ସେଇଠି ମଧ୍ୟ ଚଳପ୍ରଚଳ ହେଉଛି ସେଇଠି ସେଇଟା ଦେଖେଇଲେ କିଛିଟା ଆମକୁ ମାନେ ସେଭେଣ୍ଟି ଫାଇବ ପରସେଣ୍ଟ ହେଉ କି ଟ୍ୱେଣ୍ଟି ଫାଇବ ପରସେଣ୍ଟ ହେଉ ଆମକୁ ସୁବିଧା ମିଳୁଛି

ବାଇକ ହେଉ କି ମଟର ସାଇକେଲ ହେଉ କି ଅଟୋ ହେଉ ସେଥିରେ ଯାଉଛୁ ଦେନ ସେଇଠୁ ଆଉ ଗୋଟିଏ ବସ ଧରିକି ତ ସୁନାଖେଳା ପର୍ଯ୍ୟନ୍ତ ଯାଉଛୁ ସୁନାଖେଳାରୁ ଆଉ ଗୋଟିଏ ବସ ଧରିକି ନୟାଗଡ଼ ପର୍ଯ୍ୟନ୍ତ ଯାଉଛୁ ଦେନ ଆମର ସେଇଠି ବହୁତ ସାରା ଭଲ ଆମର ଚିକିତ୍ସା ରହିଛି ସେଠାକାର ଡକ୍ଟର ହେଉ ନର୍ସ ହେଉ ଭଲ ଭାବରେ ପେସେଣ୍ଟମାନଙ୍କୁ ଟ୍ରିଟମେନ୍ଟ କରନ୍ତି